ଯେହେତୁ ମୋ ବାଲ୍ୟଜୀବନ ଏକ ଗ୍ରାମରେ ବିତିଥିଲା ଏବଂ ଗାଁ ଗହଳିରେ ଆମର ସେ ସମୟରେ ମାଜଣାଫାଜଣା ହେଲେ ଉଁ ଗାଁ ପୁଷ୍କରିଣୀରୁ ମାଛ ଧରାଯାଏ ଏବଂ ମାଛ ଧରିବା ମୁଁ ଅତି ଛୋଟବେଳୁ ଦେଖିଛି ଏବଂ ଗାଁ ସମୟ ଯେତେବେଳେ ପୋଖରୀରେ ପହଞ୍ଚିକି ପୁଷ୍କରିଣୀରେ ଆଙ୍କୁ ସମସ୍ତେ ଏକାବେଳେ ଗୋଟିଏ ଆଡ଼ୁ ଅତିକ୍ରାନ୍ତ କରନ୍ତି କ୍ଷେପା ଏ ଜାଲ ମଡ଼ାଜାଲ ଏ ଏ ସାହାଯ୍ୟରେ ଏବଂ ପ୍ରଥମେ ଗୋଳି କରିଦିଆଯାଏ ପାଣିକି ଆଉ ଗୋଳି କରିଦେଲାପରେ ଏ ସେମାନେ କ୍ଷେପା ମାଧ୍ୟମରେ ଏବଂ ମଡ଼ାଜାଲ ମାଧ୍ୟମରେ ବଡ଼ବଡ଼ ମାଛକୁ ହଁ ଧରାଯାଏ ଏବଂ ମୁଁ ମଧ୍ୟ ପିଲାବେଳେ ଛୋଟପିଲାବେଳେ ଗ୍ରାମ ସମୂହ ସହିତ ଯୋଗଦାନ କରିକି ମାଛ ଧରିବାର କୌଶଳକୁ ବଡ଼ମାନଙ୍କଠାରୁ କିଛିଟା ଶିଖିଛି କ୍ଷେପା ପକେଇବା କ୍ଷେପା ପକେଇବାର କୌଶଳ କିପରି ଜାଲକୁ ହାତରେ ଉନ୍ୟାସ କରି ପାଣିକୁ କେତେ ଦୂରତାରୁ କ୍ଷେପାକୁ ନିକ୍ଷେପ କରାଯିବା ଆଉ ଏସବୁ କୌଶଳ ମୁଁ ଶିଖିଅଛି ଏବଂ ଏହା ଏକ ଅନନ୍ୟ ଅନୁଭୂତି କହିଲେ ଅତ୍ୟୁକ୍ତି ହେବନାହିଁ